ଦେଖନ୍ତୁ ଦେଖିବାକୁ ଗଲେ ଆଜିକାଲିର ଶିକ୍ଷା ଅନୁଷ୍ଠାନ ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ କରିଅଛି କିନ୍ତୁ ଆମର ସରକାର ବହୁତ ଗୁଡ଼ାଏ ପଦକ୍ଷେପ ମଧ୍ୟ ନେଇଛନ୍ତି ଯେ ପୁଅମାନଙ୍କୁ କାହିଁକି ଝିଅମାନଙ୍କୁ ମଧ୍ୟ ତାଙ୍କ ଭଳି ଦାୟିତ୍ୱ ଦିଆଯିବ ସେମାନେ ବି ପୁଅମାନଙ୍କ ଭଳି ଆଗକୁ ବଢ଼ିବେ କିନ୍ତୁ ଓ କିଛି ଲୋକ ଅଛନ୍ତି ସେମାନେ ଚାହାନ୍ତିନି କି ସେ କୁହନ୍ତି ସେମାନେ କି ଗୋଟେ ଝିଅଟେ ଅଧିକ ପାଠ ପଢ଼ିଲେ କ'ଣ ବା କରିବ କିନ୍ତୁ ଦେଖିବାକୁ ଗଲେ ଆମର ଶିକ୍ଷା ଅନୁଷ୍ଠାନରୁ ନେଇକି ସବୁ କାର୍ଯ୍ୟକ୍ରମରେ ନାରୀମାନେ ବା ଝିଅମାନେ ଝିଅ ଭଉଣୀ ସମସ୍ତେ ବହୁତ ଆଗ୍ରହ ଅଛନ୍ତି ପୁଅମାନଙ୍କ ଠୁ କିନ୍ତୁ କିନ୍ତୁ ଆମ ଘର ଝିଅ ଭଉଣୀ ମାନେ ମୁଁ ଚାହେଁ କି ସେମାନେ ଯେତେ ତାଙ୍କର ଇଚ୍ଛା ସେତେ ପାଠ ପଢ଼ିବେ ତା'ପରେ ଯାଇ ବାହା ହେବେ ସେମାନେ କୌଣସି ଜବ୍ କିମ୍ବା ଚାକିରୀ ଯଦି ତାଙ୍କୁ କରିବେ ଓ ତାଙ୍କ ଜୀବନରେ ଖୁସି ହାସଲ କରିବେ କାହିଁକି ସେମାନେ କାହିଁକି ସେମାନଙ୍କ ଜୀବନରେ ପାଠ ପଢ଼ିବାର ଅଭାବ ରହିବ ସେମିତି ମୁଁ ଚାହିଁନି ଏବଂ ଏବଂ ମୁଁ ସବୁବେଳେ ଘରର ଘରର ଭଉଣୀ ମାନଙ୍କୁ ସେମାନେ ଭଲ ପାଠ ପଢ଼ନ୍ତୁ ସେମାନଙ୍କୁ ଇଚ୍ଛା ଯାହା ଇଚ୍ଛା ସେମାନେ ପାଠ ପଢ଼ି ଦେଶର ନାଁ ଗର୍ବ କରନ୍ତୁ ସେମାନେ ଯେତେ ବିି ଭଲ ସେ ପାଠ ପଢ଼ିବେ ମୋ ପାଇଁ ସେଇଟା ଗର୍ବ ଓ ଗୌରବ ବିଷୟ ସଜିବ ଏବଂ ମୁଁ ଏମିତି କିଛି ଚାହଁନି କି ସେମାନଙ୍କୁ କିଛି ବାଧାବିଘ୍ନ ହଉ